ମୁଁ ଦଶଦିନ ତଳେ ଗୋଟିଏ ସାମ୍ପୋ କିଣିଥିଲି ଯା' ନାମ ଥିଲା ଡୋଭ ସାମ୍ପୋ ସେ ସାମ୍ପୋ ମୁଁ ବହୁତ ଟଙ୍କା ମାନେ ସାମ୍ପୋ ଟଙ୍କାଟିଏରେ ମିଳିଯାଏ କିନ୍ତୁ ସେ ସାମ୍ପୋ ପାଞ୍ଚଟଙ୍କା ମୁଁ ସେ ସାମ୍ପୋଟା ଗୋଟିଏ ନୁହେଁ ଭଲ ଭାବିକି ମାନେ ଭଲ ପଡ଼ିବ ଭଲ ଫେଣ ହେବ ବୋଲିକି ମୁଁ ଦଶ ବାରଟା ଖଣ୍ଡେ ଆଣିଥିଲି କିନ୍ତୁ ଯେତେବେଳେ ମୁଁ ସଫାକଲି ମାନେ ଟୋଟାଲି ଫେଣ ମଧ୍ୟ ହେଲା ନାହିଁ ଆହୁରି ମୋ ମୁଣ୍ଡରୁ ଯେତିକି ଉପି ମଧ୍ୟ ହୋଇଥିଲା ଆହୁରି ଉପି ହୋଇକି ମୁଣ୍ଡ ବହୁତ ମଇଳା ହୋଇଥିଲା କିନ୍ତୁ ମୁଁ ବହୁତ ମୋ ପାଖରେ ପଇସା ମଧ୍ୟ ନଥିଲା କିନ୍ତୁ ତଥାପି ମୁଁ ଯାହା ବି ପଇସା ଥିଲା କମ୍ ଥିଲା ମୁଁ ସେଇଟା ସେଇ ପଇସାରେ ମାନେ ଆଗକୁ ମଧ୍ୟ କିଣିପାରିବି କି ନ ପାରିବି ସେ'ଟା ଭାବିକି ମୁଁ ଦଶ ବାରଟା ଖଣ୍ଡେ ସାମ୍ପୋ ଧରିକି ପଳାଇଆସିଲି ସେ ସାମ୍ପୋ ଟୋଟାଲି ବି ଫେଣ ହେଲା ନାହିଁ ବାସନା ମଧ୍ୟ ହେଲା ନାହିଁ ଆହୁରି ଯେତେ ମାନେ ଯେତେ ମୁଣ୍ଡରେ ଲଗେଇଲେ ମଧ୍ୟ ଟୋଟାଲି ଫେଣ ମଧ୍ୟ ଟୋଟାଲି ହେଲାନାହିଁ ତ ମୁଁ କ'ଣ କରିବି ବୋଲିକି ଯାହା ବି ସାମ୍ପୋ ରଖିଥିଲି ଗୋଟିଏ କ'ଣ ମୁଁ ଚାରି ପାଞ୍ଚଟା ଗୋଟିଏ ଲଗେଇଲି ଫେଣ ହେଲାନାହିଁ ଦୁଇଟା ତିନିଟା ଚାରିଟା ପାଞ୍ଚଟା ଲଗେଇଲି ତଥାପି ବି ଫେଣ ହେଲାନାହିଁ ତ ସେ ସାମ୍ପୋଟା ଏତେ ଖରାପ ଯେ ମୋତେ ବହୁତ ଦୁଃଖ ଲାଗିଲା କାହିଁକି ନା ମୁଁ ବହୁତ ଟଙ୍କା ଖର୍ଚ୍ଚ କରି ଆଣିଥିଲି କିନ୍ତୁ ତଥାପି ବି ସେ ସାମ୍ପୋଟା କିଛି କାମ ଲାଗିଲାନାହିଁ ତ ସେଥିପାଇଁ ମୁଁ ବହୁତ ଦୁଃଖ ହେଉଛି ସାମ୍ପୋ କିଣିକି